ଆମେ ସରକାରଙ୍କ ତରଫରୁ କୃଷକ ଭାଇମାନଙ୍କ ପାଇଁ ଆମେ ମାନେ ସାହାଯ୍ୟ ଚାହୁଁଛୁ ଯେମିତିକି ଆମେ ଭଲ ଭଲ ଭଲ ମାନେ ସାର ସାର ତା'ପରେ ଆମେ ପ୍ରଥମେ ତ ଆମେ ଚାହୁଁଛୁ ଭଲ ମାନେ କ'ଣ ଦାନା ଭଲ ବିହନ ବିହନ ଭଲ ପ୍ରକାର ବିହନ ଚାହୁଁଛୁ ଉତ୍ତମ ବିହନ ବିହନ ଆମକୁ ଦରକାର ସେଇ ଉତ୍ତମ ବିହନ ଦରକାର ଏବଂ ଭଲ ସାର ଆଉ ଆମକୁ ନା ଟିକେ ସେତେବେଳେ ଆମେ ସାର ଫାର ସାର ଟିକେ କମ୍ ରେଟ୍ରେ ମିଳିବା ଦରକାର ଆଉ ଦରକାର ଏବଂ ସେ ସାର କିଣିବା ପାଇଁ କିମ୍ବା ସେ ବିହନ କିଣିବା ପାଇଁ ଆମକୁ ଟିକେ ଅର୍ଥ ଦରକାର ଅର୍ଥ ମାନେ ପଇସା ପଇସା ତ ସରକାରଙ୍କ ତରଫରୁ ଆମକୁ ଯଦି କିଛି ଲୋନ୍ ମିଳିଥାନ୍ତା ସୁଧହାରଟା ଟିକେ ସୁଧ ହାର କମ୍ ନେଇକି କିମ୍ବା ସୁଧ ହାର ଆମକୁ ଯେହେତୁ ଆମେ ଚାଷୀ ଗରିବ ଲୋକ ଆମଠୁ ସୁଧହାରଟା କମ୍ କରିକି କିମ୍ବା ରିହାତି ଦେଇଥାନ୍ତେ ସୁଧହାରରେ ରିହାତି ଦେଇକି ଆମକୁ ଦେଇଥିଲେ ବହୁତ ଭଲ ହେଇଥାନ୍ତା ଆଉ ଉତ୍ତମ ପ୍ରକାରର ବିହନ ବିହନ ଦେଇଥିଲେ ଆମେ ସେଇଟା ସେୟାକୁ ବ୍ୟବହାର କରିକି ଆମେ ଭଲ ଭଲ ଫସଲ ଉତ୍ପାଦନ କରିପାରିଥାନ୍ତୁ ଏବଂ ସରକାର ଠାରୁ ଆମେ ଚାହୁଁଚୁ ଆଉ ଚାହୁଁଛୁ ଯେ ସେ ଆମକୁ ସରକାର ଟିିକେ ପାଣି ପାଇଁ ବ୍ୟବସ୍ଥା ଖରାଦିନ ଆସିଲାଣି ପାଣିର ବହୁତ ଅବସ୍ଥା ତ ସରକାର କ'ଣ କରେ କେନାଲ୍ କେନାଲ୍ ଖୋଳିବେ ନହେଲେ କିପରି ଭାବେ ସରକାର ଏକ ଦ୍ୱାରା ଆମ ଖେତକୁ କେମିତି ପାଣି ଆସିବ ପାଣି ଆସିବ ଯୋଗ ପାଣି ହେଇପାରିବ ଏବଂ ଆମ ଗଛପତ୍ର କେମିତି ଟିକେ ଖରାରୁ ଟିକେ ତ୍ରାହୀ ପାଇବ ଭଲ ପାଣି ମିଳିବ ସାର ଟିକେ ମିଳିବ ସେଇଟା ହେଲେ ଆମକୁ ଭଲ ହବ ଆଉ ସାର ପାଇଁ ସରକାର ଆମକୁ କୃଷିମାନଙ୍କୁ ଟିକେ ସାରରେ ଭଲ ସାର ଟିକେ ଦେବେ ଆଉ ଟାଇମ୍ ଅନୁଯାୟୀ ସାର ଦେବେ ସାର ଦେବେ ସବୁ ପ୍ରକାର ଲୋକଙ୍କୁ ସମାନ ଭାବେ ସାର ବାଣ୍ଟିବେ ଏବଂ ଗଛ ପାଇଁ ଉତ୍ତମ ପ୍ରକାର ସାର ହେଇଥିବା ଦରକାର ଆଉ ସେଇଠି କିଛି ଘୋଟାଲା ନହବା ଦରକାର ଆମେ ଭଲ ଭଲ ବିହନ ଆଉ ଭଲ ବିହନ ହେଲେ ହିଁ ତ ଆମେ ଭଲ ଚାଷ ହେଇପାରିବ ଭଲ ଗଛଟେ ହେଇପାରିବ ସେଥିପାଇଁ ଆମେ ସରକାରଙ୍କଠୁ ଉତ୍ତମ ବିହନ ବିହନ ଦେବା ଦରକାର ଉତ୍ତମ ବିହନ ଏବଂ ସାର ଭଲ ସାର ଦେବା ଦରକାର